ସିନେମା ଦେଖି ଜିବୁ ଗାଡ଼ି ନେ ଗାଡ଼ି ଗୋଟେ କରିବା ହଁ ଏ ବସ୍ ନେଇ ଗଲେ କମ୍ ଖର୍ଚ୍ଚ ହେବ ଯେ

ସିନେମା ଦେଖି କରି ଭଲ୍ ଫିଲିମ୍ ଫିଲିମ୍ କେଇଁ ଫିଲିମ୍ ଦେଖିବୁ ଉଁ ସମଥିଙ୍ଗ୍ ସମଥିଙ୍ଗ୍ ହେ ଅନୁଭବ ବର୍ଷାର ସମଥିଙ୍ଗ୍ ସମଥିଙ୍ଗ୍ ଫିଲିମ୍ ଦେଖିବୁ ଖାନା ମାନେ ଅର୍ଡର୍ କରିବୁ ପପକନ୍ କୁରକୁରେ ଆଇସକ୍ରିମ୍ ଆରୁ ମାଜା ଏଇଟା ଅନ୍ ହୁଁ ଥଣ୍ଡା କରି ଦେଖବୁ ଭଲ ସେ

ଆ ଆମ ସାଙ୍ଗମାନେ ବି ନେବୁ ସାଙ୍ଗ କରିବୁ ଆଉ ଚାରି ପାଞ୍ଚଟା ସାଙ୍ଗ ହେବୁ ଆଉ ଜିବୁ

ହୋଇ ଦୁଇ ଜଣ କେ କି ଭଲ ନା ଲାଗେ ସବୁ ଆଡ଼େ ବୁଲା ବୁଲି କରି ଆସିବୁ ସିନେମା ଦେଖି କରି ଖୁବ୍ ମସ୍ତି କରି କରି ଆସିବୁ

ଆ ତୋର ଆଡ଼ୁ

ହେଇ ଅଲଗା ହୋଇ ଗଲେଣି ଆଉ ମିଶିବା ଆସିଛନ୍ତି ଯେ ହେଇ ଫିଲିମ୍ ମାନେ ବି ସେମତି ବାହାର ବନନା ସବୁ ରାଜନୀତିଆ ପାର୍ଟି ଭାଙ୍ଗି ଗଲେ

କୋଉଠି ହେଲା ବାଲା ସେ ବି ଜେ ପି ନେଉଥିଲା ବାଲ୍ ଲାଗସି

ହୋଇ କେତେ ଭଲ ତାଙ୍କର ସିନେମା ସବୁ ଭଲ ଲାଗେ ଆଉ କାହାର ଫିଲିମ୍ ବି ଭଲ ନା ଲାଗେ

ମିଶେଇକି କେନ୍ତା ଯେ ମିଶି ପାରନ୍ତ ଯେ